ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଚିନ୍ମୟୀ ଜାନ୍ କହୁଥିଲି ମୁଁ କେବେ ବୟସ୍କ ଭାବରେ ଏକ ନୂତନ କିମ୍ବା କୌଶଳ ଶିଖିନାହିଁ ମୁଁ ନିଜଜ ମୁଁ ମୁଁ ମୋ ଛୋଟ ପିଲାବେଳଠୁ ହିଁ ଶିଖିଛି ଆଉ ସେ ଆସୁଛି ଗାଁ ନଦୀ କୂଳରେ ଏତିକି କହି ରଖୁଛି ଧନ୍ୟବାଦ